ହଁ ଭାଇ କୁହନ୍ତୁ ଗୁଡ଼୍ ଇଭିନିଂ ଆଉ କିଛି ନାଇଁବା ଘରେ ବସି ବସିକି ଭାରି ବିରକ୍ତ ଲାଗିଲାଣି

ସନ୍ଡ଼େ ତ ଅଛି ଦିନସାରା ତ ଆପଣ ବି ଡ୍ୟୁଟିରେ ବିଜି ମୁଁ ବି ଡ୍ୟୁଟିରେ ବିଜି ଆଉ କ'ଣ କରିବା ମୁଇଁ ଏଇଠି କ'ଣ ଆଉ କୁଆଡ଼େ ବୁଲିଯାଇ ହେବ ଯାହାହେଲେ ବି ଶ୍ରୀ ଜଗନ୍ନାଥ ମନ୍ଦିର ଆଡ଼େ ଗଲେ କି ସେ ଚନ୍ଦନ ପୋଖରୀ ଆଡ଼େ ଗଲେ ବି ଭାରି ସବୁବେଳେ ତ ଯାଉଛୁ ହଁ ଖରା ବି ଜୋର୍ ହେଉଛି ତ ମୁଁ ଆଜି ଚିନ୍ତା କରୁଥିଲି କ'ଣ ଆମର ଏହି ସିନେମା ହଲ୍ ହଲ୍ ଆଡ଼େ ଟିକେ ବୁଲିକି ପଳାଇ ଆସିବା ମୁଁ ଭାବୁଥିଲି ସନ୍ଧ୍ୟାରେ ଟିକେ ଟିକେଟ୍ କରିଦେବା ଆଉ ସେଇଠି କ'ଣ ଗୋଟେ ବୋର୍ଡ଼ ଗୋଟେ ଦିଆହେଇଛି ନା କ'ଣ ସୁରିଆ ବୋଲିକିରି ତ ମୁଁ ଭାବୁଛି ଟିକେ ଯିବା ଦେଖିକି ପଳାଇବା ଏମିତି ତ ଆମେ ସିନେମା ଦେଖୁଛୁ ନା ନିଜ ମୋବାଇଲ୍ରେ ଯେଉଁଟାକି ଆମେ ଦେଖିପାରିବା କିନ୍ତୁ ହଁ ସେଇଠି ଦେଖିବାଟା ଗୋଟେ ଅଲଗା ତା'ର ବଡ଼ ପରଦା ଥିବ ତା'ର ସେ ସମସ୍ତେ ମିଶିକି ଦେଖିବାଟା ସେଇଟା ଗୋଟେ ଅଲଗା ମଜା ଆସିବ ଆଉ ଏହି ବିଷୟରେ ଯେତେବେଳେ ମୁଇଁ ଟିକେ ଭାବୁଥିଲି ମୁଇଁ ଆପଣଙ୍କୁ ମନେ ପକାଉଥିଲି ମୋର ଛୋଟବେଳେର କଥା ମନେପଡ଼ୁଥିଲା ଯାହାକି ଆମେ ଗୋଟିଏ ସାହିରେ ବାସ କରୁଥିଲୁ ଆମେ ଚାରି ଛଅଟା ପିଲା ଗ୍ୟାଦରିଂ ହେଇକିରି ମାନେ ଜୟପୁର ଜୟପୁର ଆମେ ସିନେମା ଦେଖିବା ପାଇଁ ଯିବା ସେତେବେଳେ ଜୟପୁର୍ରେ ଚାରିଟା ମାନେ ସିନେମା ହଲ୍ ଥିଲା ବଡ଼ ବଡ଼ କିନ୍ ତ ସେଇଟା ଏବେ ଆଉ ନାହିଁ ଆଉ ସେଇଠି ତ ଏବେ ତ ଗୋଟେ ଅଛି ବୋଧେ ଜୟପୁରେ ମୁଁ ବି ଏତେ କନ୍ଫର୍ମ ନୁହେଁ ହଁ କୋରାପୁଟ୍ ଦେଖିଦେବା ତ ସେହି ବିଷୟଟା ମୁଁ ଆଉ ଚିନ୍ତା କରିଥିଲି ଯେ ଏ ବିଷୟଟା ଆଉ ଘରେ କୁହନ୍ତୁ ନାଇଁ ଆମେ ଜଷ୍ଟ୍ ଗୋଟିଏ ଦୁଇ ଘଣ୍ଟା ପାଇଁ ଟିକେ ଯାଉଛୁ ବାହାରେ ବୁଲିକି ଆସଛୁ ଏହି ଏହିଟା କହିକି ପଳାଇବା କାହିଁକି ନହେଲେ ଇଏ ଘରେ ଜାଣିଲା ପରେ ଆଉ ସେମାନେ କିଚିରି ମିଚିରି ହେବେ ଆମକୁ ନେଲନାହିଁ କି ଆମେ ହେଲେ ଯାଇନଥାନ୍ତୁ ଏମିତି କହିବେ ତେଣୁ ଆଉ ଘରେ କହିବା ନାହିଁ ଆମେ ଦୁଇ ଜଣ ଖାଲି ଯାଇକି ବୁଲିକି ଆସିବା କେତେଟା ହଁ ମୁଁ ଭାବୁଛି ହଁ ହଁ ହଁ ହଁ ତିନିଟା ଛଅଟା ସେଇଟା କ'ଣ କହିଲେ ହଁ ନାଇଁ ସେଇଠି ହଁ କୋଲ୍ଡ ଡ୍ରିଙ୍କ୍ସ୍ ଟିକେ ନେଇକି ଟିକେ ପଳାଇବା ଆଉ ଯଦି ହେଉଛି ମାନେ ମିକ୍ସଚର୍ଟା ଟିକେ ଧରି ଦେଇଥିବା ମିକ୍ସଚର୍ ଧରିବା ନାଇଁ ଆମର ସେ ଛୋଟ ଛୋଟ ନାଡ଼ି ରହୁନେଇ ଦାନ୍ତକିଲି ସେଇଟା ନେଇକି ପଳାଇବା ଆଉ ତା ସହିତ ଥମ୍ସ୍ଅପ୍ ନେଇକି ପଳାଇବା ନୁ ମଜା ନାଇଁ ଆଉ ଭାଇ ମୁଁ କହୁ କହୁଥିଲି ମାନେ ଯଦି ହେଉଛି ମାନେ ଆମେ ବାଲ୍କୋନିଟା କରିଦେଲେ ଟିକେଟ୍ଟା ଭଲ କାହିଁକି ତଳେ ଯେଉଁ ତଳେ ଯେଉଁ ଇଏ ରହୁଛନ୍ତି ସେମାନେ ସବୁ ସେଇଠି ପାନ ଫାନ ଏସବୁ ଛେପ ଯାକ ପକାଉଛନ୍ତି ତ ସେଇଟା ଟିକେ ମୋତେ ଭଲ ଲାଗେନି ତେଣୁକରି ଆମେ ବାଲ୍କୋନି ବାଲ୍କୋନିରେ ସବୁ ଲୋକ ଥିବେ ହଁ ସେଇଠି ପଳାଇବା ହଉ ଠିକ୍ ଅଛି ହେଲେ ଆଉ ଆଉ କ'ଣ କହିବେ କି ଆଉ କ'ଣ କହିବେ କି ମାନେ ସେ ପିକ୍ଚର୍ ବିଷୟରେ ହଉ ଠିକ୍ ଅଛି ହଉ ରହିଲି